ପାଞ୍ଚଜଣ ପଡ଼ିଶା ଘର ଲୋକଙ୍କର ନାମ ହେଉଛି ସନ୍ତୋଷ କୁମାର ସାହୁ ପ୍ରଫୁଲ୍ଲ କୁମାର ମହାରଣା ସୋନାଲି ସ୍ଵାଗତିକା ପ୍ରିୟଦର୍ଶନୀ ମଞ୍ଜୁଲତା ଦାସ ରଞ୍ଜନ କୁମାର ମହାନ୍ତି